ଓଡ଼ିଶାରେ ଡାକ୍ତରଖାନା ମାନଙ୍କରେ ସ୍ୱାସ୍ଥ୍ୟ ସେବା ପ୍ରତି ବହୁ ଦର ବୃଦ୍ଧି ଯୋଗୁଁ ବହୁ ପରିମାଣର ଲୋକମାନେ ନିଜ ଗ୍ରାମରେ ଥିବା ଛୋଟମୋଟ ଗୁଣିଗାରେଡ଼ି ଉପରେ ଓ ଛୋଟମୋଟ ବୈଦ୍ୟମାନଙ୍କଠାରେ ଚିକିତ୍ସା କରିଦିଅନ୍ତି ଋଣ ଧନ ବଳରେ ଧନ ଡରରେ କିନ୍ତୁ ଏହି ଧନ ଡରରୁ ଲୋକ ବହୁ ଲୋକମାନଙ୍କର ପ୍ରାଣ ନେବା ସହିତ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ ଯାହାଦ୍ୱାରାକି ଏହାକୁ ଉପଲକ୍ଷେ ଏହାକୁ କୂଳକୁ ଦେଖି ରାଜ୍ୟ ସରକାର ବହୁ ଯୋଜନାମାନ ଓ ପଦକ୍ଷେପ ନେଇଛନ୍ତି ଯାହାଦ୍ୱାରାକି ଲୋକମାନେ ବହୁ ପରିମାଣର ସୁବିଧା ପାଇପାରନ୍ତି ଯେଉଁଭଳି ଭାବରେ କି ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୋସାଇଟି ମାଧ୍ୟମରେ ଲୋକମାନେ ବହୁ ବିନା ସୁଧରେ ଋଣ ପାଇବା ସହିତ ବହୁ ପ୍ରକାରର ସୁବିଧା ପାଇପାରନ୍ତି ଏବଂ ଏହାକୁ ଯେତେ ବର୍ଷ ପର୍ଯ୍ୟନ୍ତ ଭିତରେ ହେଁ ସୁଧକ ହା ବିନା ସୁଧ ହାରରେ ସୁଝିବାକୁ ପଡ଼ିଥାଏ ଯାହାଦ୍ୱାରାକି କୃଷକ କିମ୍ବା ଆଦାୟ ଆଦାୟ କରି ଲୋକମାନେ ସେମାନେ ଧୀରେ ଧୀରେ କରି ବିନା ସୁଧରେ ଋଣକୁ ସୁଝିପାରିବେ ତା' ବାଦ୍ ସରକାର ଆଉ ଏକ ଯୋଜନାମାନ ଅନୁଷ୍ଠିତ କରିଥାନ୍ତି ଯାହାକୁ କୁହାଯାଏ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯାହାଦ୍ୱାରାକି କୌଣସି ବଡ଼ ବଡ଼ ଡାକ୍ତରଖାନା ମାନଙ୍କରେ ଅପେରସନ୍ କିମ୍ବା ହାଡ଼ ଭାଙ୍ଗିଯାଇଥିବା କିମ୍ବା କୌଣସି ଅଜାଣତ ରୋଗର ଚିକିତ୍ସା ପାଇଁ ସରକାର ମାଗଣାରେ ଚିକିତ୍ସା ସାହାଯ୍ୟ ଯୋଗାଇ ଦିଅନ୍ତି ଯାହାଦ୍ୱାରାକି ଅତି ନିମ୍ନ ବର୍ଗର ଲୋକମାନେ ଏଠାରେ ବହୁତ ସୁବିଧା ପାଇଥାନ୍ତି ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ମାଧ୍ୟମରେ କମ୍ ହାର ବିଶିଷ୍ଟ ଲୋକମାନଙ୍କୁ ବହୁ ପରିମାଣର ସୁବିଧାମାନ ଯୋଗାଇଦେଇଥାଏ ଯାହାଦ୍ୱାରାକି କୌଣସି ସୁଧ ହାର କିମ୍ବା ତାହୁଣି ସୁଧରେ ସୁଧ ବ୍ୟୟ କରିବାକୁ ପଡ଼ିନଥାଏ